ମୋର ପ୍ରିୟ ରୋଷେଇ କହିଲେ ଆଲୁ ଭର୍ତ୍ତା ଆଉ ବାଇଗଣ ଭର୍ତ୍ତା ମୁଁ ବହୁତ ଭଲ ଭାବେ ତିଆରି କରିପାରେ ଆଉ ଚିକେନ୍ ବି ବହୁତ ଭଲ କରିପାରେ କାହିଁକିନା ମୋତେ ଚିକେନ୍ ତିଆରି କରିବା ପାଇଁ ବହୁତ ପସନ୍ଦ ଲାଗେ ପ୍ରଥମେ ପିଆଜକୁ କାଟି ଛୋଟ ଛୋଟ କରି କାଟି ତା' ପରେ ତାକୁ ତେ ଗରମ ତେଲରେ ପିଆଜ ପକାଇ ସାରିଲା ପରେ ମସଲା ଭଲ ଭାବରେ ଘାଣ୍ଟି କରି ତା' ପରେ ଚିକେନ୍କୁ ପକାଇବେ ଚିକେନ୍କୁ ପକାଇ ସାରିଲା ପରେ ଅ ତାକୁ ସିଜେଇବା ପାଇଁ ଛାଡ଼ିଦେବେ କୋଡ଼ିଏ ମିନିଟ୍ ସିଝି ସାରିଲା ପରେ ଯଦି ପାଣି ଆଉ ଚିକେନ୍ ଅଲଗା ହେଇଯିବ ଛାଡ଼ିଲା ଭଳିଆ ହେଇଯିବ ତାହାଲେ ଚିକେନ୍କୁ ଖାଇବେ ବହୁତ ଟେଷ୍ଟ ଲାଗିବ ଆଉ ଆଳୁକୁ ସିଝେଇବେ ଆଳୁକୁ ସିଝାଇଲା ପରେ ଆଳୁକୁ ଚକଟି କରି ତାକୁ ଫୁଟଣ ଦେଇକରି ତିଆରି କରିବେ ଆଳୁ ଭର୍ତ୍ତା ବାଇଗଣ ଭର୍ତ୍ତା ବି ସେମତି ବାଇଗଣକୁ ଛୋଟ ଛୋଟ କରି କାଟିବେ ଆଉ ଫୁଟଣ ଦେଇକରି ଆଉ ବାଇଗଣକୁ ପ୍ରଥମେ ସିଜେଇବେ ସିଜେଇଲା ପରେ ତାକୁ ଲୁଣ ଦେଇକରି ଖାଇବେ ବହୁତ ବଢ଼ିଆ ଲାଗିବ